ହଁ ଆଜ୍ଞା ହଁ କ'ଣ କେତେ କିଲୋ ନେବ ପରିବା କହିଲେ ସେ ତୁମ ପାଇଁ ଟିକେ ଇଏ କରିବା ଆଉ ଆଜ୍ଞା ପରିବା ସବୁ ନେଳୀ ପରିବା ଅଛି ପୋଟଳ ଅଛି ବାଇଗଣ ଅଛି କାଙ୍କଡ଼ ଅଛି ରେଟ୍ ପୋଟଳ ଏଇନା ପଚାଶ ଟଙ୍କା ଅଛି କାଙ୍କଡ଼ ଷାଠିଏ ଟଙ୍କା ଅଛି ଆଉ ବାଇଗଣ ଚାଳିଶ ଟଙ୍କା ଅଛି ଆଳୁ ଅଛି ଏଇନା ଅଠର ଟଙ୍କା ଲେଖାଏଁ ଅଛି ଚାଳିଶ ପଚାଶ ତିରିଶ କଲରା ପଚାଶ ଟଙ୍କା ହଁ ପରିବା ଅଛି ସବୁ ହଁ ଯାହା ନଥିବ ଲିଷ୍ଟ ଆମକୁ ଦେଇଦେଲେ ଆମେ କିଣି ଆଣିବୁ ଆଉ ନାହିଁ ନାହିଁ ଆସିକି ଦେଖିକି ପରିବା ନେବେ ଆଉ ବାସି କ'ଣ ଆସିକି ପରିବା ଦେଖିକି ଫ୍ରେଶ୍ ପରିବା ନେବେ ଆଉ କେତେ ତାରିଖକୁ ଦରକାର ହଁ ହେଉ ଆଉ ଛଅ ତାରିଖ ହେଲେ ଅଛି ତ ଆଉ ଆଠ ଦିନ ଆଉ

ହଁ

ହେଉ ମୋତେ ଗୋଟିଏ ଲିଷ୍ଟ ଧରେଇ ଦେବେ ଆଉ ମୋତେ ଲିଷ୍ଟଟା ଧରେଇ ଦେବେ ଆଉ ଲିଷ୍ଟଟା ଧରେଇ ଦେବେ କେଉଁ ଦିନ ଦରକାର କେତେଟା ବେଳକୁ ଦରକାର କହିଦେବେ ଆଉ ଆପଣ ଯାହାକୁ ମୁଁ ପରିବା ବାନ୍ଧିକି ରଖିଦେବି ଆପଣ ଯାହାକୁ ପଠାଇବେ ନେଇଯିବେ ଆଉ ହଁ ଆସିଲେ କଥା ହେବା ଦୋକାନଠିକି ଆସନ୍ତୁ କାଲି ଆଡ଼ିକି ଆସିଲେ କଥା ହେବା ଯାହା ରହିବ ଆପଣଙ୍କ ପାଇଁ ରେଟ୍ ଟିକେ ଇୟେ କରିବୁ ଆଉ ଆପଣ ଆସିକରି ଆଗ ରେଟ୍ଟା ଦେଖିକି ପରିବାଟା ପରିବା ରେଟ୍ ଦେଖିକିରି ଇଏ କରନ୍ତୁ ତା' ପରେ ଇଏ କରିବା ଆଉ ଆଜି ଅଛି ଗୋଟିଏ ପ୍ରକାର ରେଟ୍ ସେଦିନକୁ କ'ଣ ଅଛି ଦେଖିବା ଆଉ ପାଞ୍ଚ ତାରିଖ ଦିନ ସନ୍ଧ୍ୟା ହଁ ପରିବା ଥିବ ନେବେ ନହେଲେ ନାହିଁ ଛଅ ତାରିଖ ଦିନ ଭୋରୁ ଭୋରୁ ଯାଇକି ଆପଣଙ୍କ ଦୁଆରରେ ପହଞ୍ଚି ଯିବ ହଁ ହେଉ ହେଉ ହେଉ ଆଉ କଣ କହୁଛନ୍ତି ଏତିକି ଖାଲି ପରିବା ଦରକାର ଆଉ କିଛି ଦରକାର ନାହିଁ ତ

ହେଉ ହେଉ ମୋତେ ଲିଷ୍ଟଟା ଦେଇଦେବେ ଆଉ ହେଉ ହେଉ ଆଜ୍ଞା